ହେଲୋ ହେଲୋ ମୁଁ ଇଲେକ୍ଟ୍ରି ଅଫିସ୍ ଲାଇନ୍ ଅଫିସ୍ରୁ କହୁଥିଲି ଲାଇନ୍ ଅଫିସ୍ରୁ ଆଚ୍ଛା ଆପଣଙ୍କର ଘର ୱାୟରିଙ୍ଗ୍ ହେବାର ଅଛି କ'ଣ କେମିତି ପଚାର ଘର କ'ଣ କାଷ୍ଟ ଆପଣଙ୍କ ଘର ୱାୟରିଙ୍ଗ୍ ହେବ

ମୁଁ ଆମର ଚାରିଟା ରୁମ୍ ତିଆରି ହୋଇଛି ସେଇଥିପାଇଁ ଚାରିଟା ରୁମ୍ର ୱାୟରିଙ୍ଗ୍ ହେବ

କୋଉଟା ମୋତେ ଟିକେ ସୁବିଧା ହେବ ସେଇଟା ଲାଇଫ୍ ଟାଇମ୍ ଲାଇଫ୍ ଟାଇମ୍ ଯେ ସେଇଟା ବଜେଟ୍ ଉପରେ ହେବାର ଅଛି ତ ବଜେଟ୍ ବି ମୋତେ ସେତିକି ହେବାର ଅଛି ମୋତେ ସେତିକି ଖର୍ଚ୍ଚ ମୁଁ କରିପାରୁଥିବି ଅଳ୍ପ ଖାଲି ହେଲେ ବି ପଇସା ଯେ କୋଉ ଇଏର ସୁଇଚ୍ ବୋର୍ଡ୍ ସବୁ ଆଣିବାକୁ ପଡ଼ିବ କେତେ ତାର ଲାଗିବ କ'ଣ କ'ଣ ସବୁ କରିବାକୁ ପଡ଼ିବ ସେଇ ସବୁ ମୋତେ ଦେଖିବାକୁ ପଡ଼ିବ ନା ଆଉ ମୁଁ ତ ଫେନ୍ ଚାରିଟା ରୁମ୍ମାନେ ଚାରିଟା ଫେନ୍ ଲାଗିବ ହଁ କୁଲର୍ ଅଛି ଏସି ଫ୍ରିଜ୍ ସବୁ ଅଛି ମୋତେ ସବୁର ଖର୍ଚ୍ଚ ଦେଖିବାକୁ ପଡ଼ିବ ନା ଆପଣ ତ ଖାଲି କହିଦେଲେ ମୁଁ ତାର ଆଣି ପାରିବିନି ନା ମୋତେ ସବୁର ଫେରେ ହିସାବ କରିବାକୁ ପଡ଼ିବ ସବୁର ତାଲିକା କରି ପଇସା ତାର ବୋର୍ଡ୍ ସୁଇଚ୍ ସବୁର ରେଟ୍ ହିସାବ କରିକି ତାର ପଇସା ଦେଖିକି ମୋତେ କହିଲେ ମୁଁ ସେଇ ହିସାବରେ ଆଣିବି କୋଉ ତା କୋଉ ସୁଇଚ୍ଗୁଡ଼ା ଆଣିଲେ ଭଲ ପଡ଼ିବ ଆଜିକାଲି ତ କେତେ ନୂଆ ନୂଆ ନୂଆ ନୂଆ ବିଭିନ୍ନ ପ୍ରକାର ସୁଇଚ୍ ବାହାରୁଛି ଆଜିକାଲି ୱାଟରପ୍ରୁଫ୍ ବାଲା ବି ବାହାରିଛି ଆଉ ଆମର ଆଜିକାଲି ଯୋଉଟା ଆଜିକାଲି ଯୋଉଟା ଚାଲିଛି ଏବେ ସେଇ ସବୁ ହଁ ନୂଆ ନୂଆ ଆଗ ଆଗ ସିନା ଯେମିତିଆ ଯୋଉଠି ଚାଲୁଥିଲା ଚାଲୁଥିଲା ଏବେ ସବୁ ନୂଆ ସିଷ୍ଟମ୍ରେ ଚାଲିଛି ନୂଆ ନୂଆ ପ୍ରକାର ସେଇ ନୂଆ ଡିଜାଇନ୍ ନୂଆ ଟାଇପ୍ର ଦରକାର ଏକ୍ସଟ୍ରା ପଏଣ୍ଟ ବି ଅଧିକା ପଏଣ୍ଟ ହଁ ଅଧିକ ପଏଣ୍ଟ ବି ଆମେ ବାହାର କରି ପାରିବୁ ବାହାର କରିବାକୁ ପଡ଼ିବ କାରଣ ଆଇରନ୍ ଅଛି ଗ୍ରାଇଣ୍ଡର ଅଛି ଆଉ ୱାଶିଂ ମେସିନ୍ ଅଛି ସେଗୁଡ଼ାକ ପାଇଁ ବି ତ ଆମକୁ ଅଲଗା ପଏଣ୍ଟ ଦରକାର ନା ଆଉ ସେଇଟା ତା ପାଇଁ ଆଉ ତାର ଦରକାର ସେଗୁଡ଼ା ବେଶୀ ଇଲେକ୍ଟ୍ରି ଟାଣୁ ନ ଥିବ ଯେମିତି ବିଦ୍ୟୁତ୍ ଖର୍ଚ୍ଚ ହେଉ ନଥିବ କମ୍ ବିଦ୍ୟୁତ୍ ଇଏ କରୁଥିବ ସେଇ ଟାଇପ୍ର ଦରକାର ଷ୍ଟାବ୍ଲିଲାଇଜର ଦରକାର ଆଉ ସେତେ ସେୟା ଦେଖିଲେ ହେବ କେତେ କ'ଣ ଖର୍ଚ୍ଚ ହେବ ଆପଣ ହିସାବ କରି ଦେବେ ଦେଖି ଦେବେ ମାପ କରି ଦେବେ ତାର କ'ଣ କେତେ ଲାଗିବ ସୁଇଚ୍ କେତେଟା ଲାଗିବ ବୋର୍ଡ୍ କେତେଟା ଲାଗିବ ଫ୍ୟାନ୍କୁ କୋଉ ତାର ଏସିକୁ କୋଉ ତାର ହଉ ହଉ ତାହାଲେ ଆସିବେ ଆଉ କୋଉ ସମୟରେ ଆସିବେ କହିଲେ ମୁଁ ଘରେ ଥିବି ଆଉ